ହଁ ଭାଇ କେନ୍ତା କରୁଛ ବୋଲ ଫୋର୍ ବାଏ ଟୁ ନେବେ ନାଇ ଫୋର୍ ଫୋର୍ ବାଏ ଫୋର୍ ଅଛି ତାର୍ ଏଇଟା ମାନ ସବୁ ଅଛି ଯେ ସେଇଟା କିନ୍ ମଡ଼େଲ୍ରେ ନ୍ୟୁ ମଡ଼େଲ୍ କି ସେ ପୁରା ନ୍ୟୁ ମଡ଼େଲ୍ର ଦରକାର କି ନାଇଁ ହୁଅନ୍ତା ଚେକ୍ କର୍ ହଁ ରେଡ଼୍ କଲର୍ର ଭାଇ ହଁ ଏନ୍ତା ଏର୍ ରେଡ଼୍ କଲର୍ର ଭାଇ ଯେ ଦେଖି ନାଇଁ ନାଇଁ ବ୍ଲୁ ଷ୍ଟକ୍ ନାଇଁ ବୋଲି ଲାଗୁଛି ବ୍ଲାକ୍ କଲର୍ ନାଇଁନ ବ୍ଲାକ୍ କଲର୍ ତ ଭଲ୍ ଅଛି ଓଃ ରେଟ୍ଟା ବୁଝୁଥିଲ ତ ମୁଇଁ ଇନା ଆମର ନାଇଁ ଆମ ନେ ଇନେ ନ ଥିବା ଆମର୍ ଷ୍ଟୋର୍ନେ ଥିବାର୍ ପଡ଼ିବ ବ ଇନେ ଦୁକାନେ ରେଟ୍ କିନି ର ଅସୁବିଧା ଆମ ଷ୍ଟକ୍ ନ ହଏ ରେଡ଼୍ କଲର୍ ବୋଲିବେ ହଁ ଦେଖ୍ ଭାଇ ଟିକେ ଚେକ୍ କରି ଵଲେନୋ ଅଛେ ଆଭେଲେବଲ୍ ଅଛେ ଅଛି ହୁଁ ଦେଖି ଦେଉଛି ଆଉ ଟିକେ ହଁ ଵଲେନୋ ହଁ ଭାଇ ଟିକେ ରେଟ୍ ହାଁ ଏସ୍ ଡାଇଭ୍ ହଁ ସ୍ପିକର୍ ହିଁ ବୁଝିକରି କରିବୁ ହୁଁ ବୋଇଲେ ଵଲେନୋ ଭାଇ ଟିକେ ରେଟ୍ ପଡ଼ି ପାରେ ହାଁ ଫିଚର୍ସ ନା ଦେଖ୍ ଭାଇ ଯେନ୍ତା ପୁରା ଦମ୍ଦାର୍ ଅଛି ଯେମିତି ଯଦି ଖରାପ ଭଲ୍ ନାଇଁ ଲାଗିଲା ତୁଇ କହିପାରିବୁ ଆମ୍କେ କିନି ଏ ସବୁ ଏ ୱାନ୍ କ୍ୱାଲିଟିର ଅଛି ହଁ ୱିଣ୍ଡୋ ଅଛେ ଅଛେ ସୁ ଭଲ୍ ପରା କଣ୍ଡିସନ୍ଟା ନ୍ୟୁ ମଡ଼େଲ୍ ବାଲା ତ ତ କଣ୍ଡିସନ୍ ଭଲ୍ ନାଇଁ ଯେ ଏବେ କେନ୍ତା କିନ୍ କଲର୍ ବେଲୁଛେ ଅଟୋମେଟିକ୍ ସେଟା ଦେଖିବେ ଦେଖ ବର୍ଡ଼ର ହେଇ ସେଟା ମିଲିପାରେ କି ନାଇଁ ଯେ କାଁ ଯିବ ବୋଲେ କାଲି ଏକା ଗୁଟେ ଏଇଟା ୟାକୁ ନେଇ କିନି କାଲି ଗୋଟେ ଗଲା କି ନମ୍ୱର୍ଟା ଗୁଟେ କି ଦୁଇଟା ପିସ୍ ଏକା ଥିଲା କିନି ହଏ ହଏ ହଏ ବ ତମର୍ ତମର୍ ଏରିଆ ଗୁଟେ ନେଲା କିନି ହଏ ହଏ ହଁ ହଁ ସେଇ ରୋହୀ ଭାଇ ତୋ ହଏ ହଏ ସେ ଲୋକା ସେ ନିଜେ ଯେ କେନ୍ତା ଦେଖିଲଣି କେନ୍ତା କଣ୍ଡିସନ୍ କ'ଣ ଭଲ୍ ଭଲ୍ ହେଲା ତ ହଏ ହଏ ନାଇଁ ନାଇଁ ଏଇଟା କ୍ୟାସ୍ ଦେବାର ନାଇଁ ବୋଲ୍ଛେ କି ଏଇଟା ନାଇଁ କର୍ବାକେ ଲାଗେ ଇ ଏମ୍ ଆଇ ବୋଲେ କି ଦେଖ ତାଙ୍କର୍ କେତେ ରେଟ୍ କ'ଣ କଟୁଛି ତ ତୁମେ କିସ୍ ଅଞ୍ଚଲ୍ କିରେ ବନ୍ଦ ହୁଁ ହଏ କେବେ ବନ୍ଦ ହେବ ସେନୁ ଏନ୍ତା ହଁ ଭାଇ ତମେ ତାହାଲେ ଫାଷ୍ଟଟ୍ୟାଗ୍ ଚେକ୍ କରିଦିଅ ନହେଲେ ହେନ୍ତା ନେଇଛୁଁ ହାଁ ଟା ପିଇବିନି ବା ସେଇଟା ତ ଗଲେ ତ

ହଁ ଭାଇ